ରାଜନୀତି କିମ୍ବା ଅଧିକାରୀଙ୍କ ମଧ୍ୟରେ ସର୍ତ୍ତର ଦ୍ଵନ୍ଦ୍ୱ ହୋଇଥିଲେ ଆମେ ଦୁର୍ନୀତି ନିରୋଧୀ ନିରୋଧୀ ଙ୍କୁ ସମାଧାନ କରିବା ପାଇଁ କହିବା ଏବଂ ରାଜ୍ୟ ଭିଜିଲାନ୍ସ ଏକାଡ଼େମୀ ବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ସେଠାରେ ଏହି ସମାଧାନ କରିବା ଯାହାଦ୍ୱାରା ଆମର ରାଜନେତା କିମ୍ବା ଅଧିକାରୀଙ୍କ ମଧ୍ୟରେ ସର୍ତ୍ତର ଦ୍ଵନ୍ଦ୍ୱର ସମାଧାନ ହୋଇପାରିବ ଯାହା ପାଇଁ ଆମେ ବ୍ୟବସ୍ଥା କରିପାରିବା